କ୍ରୀଡ଼ା କୌଣସି ସମ୍ବନ୍ଧୀୟ ହିଂସା ସମ୍ବନ୍ଧୀୟ ରପା ଅଞ୍ଚଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପୋଲିସ୍କୁ ଇନଫର୍ମ କରିବା କାର୍ଯ୍ୟ କରାଯାଇଛି ପୋଲିସ୍କୁ ଇନଫର୍ମ କରିବା ଦ୍ୱାରା ଲୋକମାନେ ବହୁତ କାର୍ଯ୍ୟ କରିଥାନ୍ତି ଏବଂ କାର୍ଯ୍ୟ କରିବା ଦ୍ୱାରା ଶିକ୍ଷା ଅନୁଷ୍ଠାନ ଶିଷ୍ୟ ଓ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ଏବଂ କାର୍ଯ୍ୟଗତ ହୋଇଥାଏ ଏବଂ କାର୍ଯ୍ୟ ନୃଜ କୌଣସି କ୍ରୀଡ଼ା ସମସ୍ୟା ହିଂସା କରିବା ପାଇଁ ନୁହଁ ଏବଂ ଏବଂ କାର୍ଯ୍ୟ କରିବା ଦ୍ୱାରା ଇତ୍ୟାଦି ହେଇଥାଇ କାର୍ଯ୍ୟ କରିବା ଦ୍ୱାରା ଲୋକମାନଙ୍କର ବହୁତ ବହନ ବ୍ରହମ ଇତ୍ୟାଦି ପଡ଼ିଥାଏ